ସାଙ୍ଗମାନେ କେଉଁଠି କେମିତି ବୁଲିବାକୁ ଯାଇଛ ଆଜି ପର୍ଯ୍ୟନ୍ତ ମାନେ ଅଛି ସେଇ ଘଟଣାଟା ହଁ ମନେ ଅଛି ଆମେ ପ୍ଲାନିଂ କରିଥିଲୁ ନୟାଗଡ଼ ସିମିଳି ଯିବୁ ବୋଲି ସେଦିନ ରାତିରେ ପ୍ଲାନିଂ କଲୁ ବାଇକ୍ରେ ଯିବୁ ସମସ୍ତେ ସିଆଡ଼େ ଭୋଜିଫୋଜି କରିବୁ ବୁଲାବୁଲି କରିକି ଆସିବୁ ତା' ପରଦିନ ସକାଳୁ ବାହାରିଲୁ ସମସ୍ତେ ବାଇକ୍ରେ ବାହାରିଲୁ ପାଞ୍ଚ ଛଅ ଜଣ ସାଙ୍ଗ ମିଶିକି ବାହାରିଲୁ ହାଣ୍ଡି ଡେକ୍ଚି ସବୁ ନେଇକି ଗଲୁ ସିଆଡ଼େ ମାନେ ଗୋଟେ ବଣଭୋଜି ଟାଇପ୍ର ସେଠି ପାହାଡ଼ ଉପରେ ସେଠି ପାଣି ଝରୁଥିଲା ସେଠୁ ଆମେ ସବୁ ପାଣି ଝରାଉଥିଲା ମାନେ ଝରଣା ଝରଣା ସିମିଳି ଝରଣା ସେଇଟା ସିଆଡ଼େ ବୁଲାବୁଲି କରିକି ଭୋଜିଫୋଜି କଲୁ ତାପରେ ସମସ୍ତେ ପୁରା ଏଞ୍ଜୟ କଲୁ ଖୁସିରେ ପୁରା ଖିଅଖିଇ କରିକି ସବୁ ସେ ଦିନଟା ଏବେ ଯାଏ ବି ମାନେ ଅଛି